ମୋ ନାଁ ଆଶୀର୍ବାଦ ବିଶ୍ୱାଳ ମୁଁ ପ୍ରଥମ ରୁ ସପ୍ତମ ଯାଏଁ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ଭୁବନରେ ପଡ଼ିଅଛି ସେଠାରେ ମୋର ଏକାଧିକ ସାଙ୍ଗ ଥିଲେ ସେଥି ମଧ୍ୟରୁ ସାଇ ସଂଗ୍ରାମ ବର୍ଦ୍ଧନ ଅଗ୍ନିମେଷ ତ୍ରିପାଠୀ ସାଇ ସୁଜଳ ପାତ୍ର କ୍ରିସ ପିଲୁ ସୁବାସିସ ଇତ୍ୟାଦି ମୋର ପ୍ରିୟ ସାଙ୍ଗ ଥିଲେ ଟିଚର ସେଠାରେ ଏକାଧିକ ଥିଲେ ଅକ୍ଷୟ ଗୁରୁଜୀ ପ୍ୟାରୀମୋହନ ଆଚାର୍ଯ୍ୟ ସନ୍ତୋଷ ଗୁରୁଜୀ ରାଣା ଗୁରୁଜୀ ଇତ୍ୟାଦି ଥିଲେ ସ୍କୁଲରେ ଦୁଇ ଟାରୁ ଦଶଟା ରୁ ଚାରିଟା ଯାଏଁ କ୍ଳାସ ହେଉଥିଲା ସେଥିରେ ସାତଟା କ୍ଲାସ ହୁଏ ଗୋଟେ ରୁ ଦୁଇଟା ଯାଏଁ ବ୍ରେକ ମିଳେ ଟିଫିନ ପାଇଁ ମୋ ସବ୍ଜେକ୍ଟରେ ଫିଜି ମ୍ୟାଥ ସାଇନ୍ସ ଇଂଲିଶ ଓଡ଼ିଆ ହିଷ୍ଟ୍ରୀ ଜୋଗ୍ରାଫି ଆଦି ପଢ଼ୁଥିଲି ସ୍କୁଲର ଆଗପଟେ ଫିଲ୍ଡଟି ଥିଲା ଏବଂ ପଛପଟେ ପାର୍କ ଥିଲା ସେଠାରେ ବିଭିନ୍ନ ପ୍ରକାରର ଫୁଲ ବଗିଚା ଥିଲା ହାଇସ୍କୁଲ ମୁଁ ଅଷ୍ଟମ ନବମ ଦଶମ ପଢ଼ିଛି ଯାହାକି ନୂଆବନ୍ଧ ନୋଡ଼ାଲ ହାଇସ୍କୁଲ ସେଠାରେ ମୋର ଅନେକ ସାଙ୍ଗ ଥିଲେ ସେଠାରେ ବି ସୁଭାଶିଷ ପିଲୁ ସୁଧାଂଶୁ ଆଦି ମୋର ପ୍ରିୟ ସାଙ୍ଗ ଥିଲେ କ୍ଳାସ ଟି ଦଶ ରୁ ଚାରି ଯାଏଁ ହେଉଥିଲା ସେଥିରେ ଛଅ ଟି କ୍ଲାସ ହେଉଥିଲା ଗୋଟେ ରୁ ଦୁଇଟା ବ୍ରେକ୍ ମିଳୁଥିଲା ମୁ କଲେଜ ଲାଇଫ ସାଇକୃପା ରେସିଡେନ୍ସିଆଲ କଲେଜ ଢେଙ୍କାନାଳରେ କରିଥିଲି ପଢ଼ିଥିଲି ସେଠାରେ ମୁଁ ଫିଜିକ୍ସ କେମିଷ୍ଟ୍ରି ମ୍ୟାଥମେଟିକ୍ସ ଓଡ଼ିଆ ଏବଂ ଆଇ ଟି ଚୁଜ କରିଥିଲି ହଷ୍ଟେଲରେ ମଧ୍ୟ ହଷ୍ଟେଲରେ ରହୁଥିଲି ସେଠାରେ ମୁଁ ହଷ୍ଟେଲରେ ରହି ବହୁତ ମଜା ଅନୁଭବ କରିଛି